ମୁଁ ବିଦ୍ୟାଳୟରେ ପାଠ ପଢ଼ିଲାବେଳେ ମୋର ପ୍ରିୟ ବିଷୟ ମାତୃଭାଷା ଥିଲା ଆମ ଶିକ୍ଷକ ବି ଭଲ ପଢ଼ାନ୍ତି ଶିକ୍ଷକ ପଢ଼େଇଲା ବେଳେ ଗୀତ ଗପ ତାଳ ଦେଇ ତା ସହିତ ପଢ଼ାନ୍ତି ଏବଂ ମୋତେ ଶୁଣିବାପାଇଁ ବି ଭଲଲାଗେ ମୋର ବି ମାତୃଭାଷା ଭଲ ହୋଉଥିବାରୁ ବି ସାର୍ ମୋତେ ଶିକ୍ଷକ ମୋତେ ବହୁତ ଧନ୍ୟବାଦ ବି ଦିଅନ୍ତି ସେଥିପାଇଁ ମୋତେ ଶୁଣିବାକୁ ଆଉ ମୋତେ ଏତେ ଧନ୍ୟବାଦ ପାଇବାରେ ମୋତେ ବହୁତ ଖୁସି ଲାଗୁଥିବାରୁ ମୁଁ ମାତୃଭାଷାକୁ ବହୁତ ଉପଭୋଗ କରେ